ଆମର ଯୋଉ ଗଛ ଲଗଉଛୁ ମାଟି ହେଲା ଯୋଉ ଏପଟ ମାଟି ହେଲା କେଲୁଅ ମାଟି କେଲୁଅ ମାଟି ଆଜିକାଲି ଯୋଉ ମଣିଷ ଏମିତି ସାର ବିନା ଯୋଉ ଔଷଧ ବିନା ବଞ୍ଚିପାରୁ ନାହାନ୍ତି ସେମିତି ସାର ଗଛ ବିନା ବି ସାର ନଦେନେ ଗଛ ବି ବଞ୍ଚି ପାରୁନି ଏମିତି ହେଲା ସବୁ ମାନେ ସାର ଗଛରେ ଦିଆହେଉଛି ଯେମିତି ହେଲା ଏ ଯୋଉ ସାର ହେଲା ବିଭିନ୍ନ ପ୍ରକାର ସାର ଯେମିତି ମିଳୁଛି ମିଳୁଛି ଯୋଉ ମାର୍କେଟ୍ରେ ମିଳୁଛି ୟୁରିଆ ହେଲା ପଟାସ ହେଲା ଆଉ ହେଲା ମାନେ କେତେ ବହୁତପ୍ରକାର ସାର ଅଛି ସାର ଏଣିକି ସେଇ ଗଛରେ ଦିଆହଉଚି ଆଉ ଏମିତି ଗଛରେ ଦେନେ ଗଛ ବଢ଼ୁ ମାନେ ବଢ଼ିବ ମାନେ ଟିକେ ସୁସ୍ଥ ସବଳ ଗଛଟା ରହିବ ଆଉ